ଯେକୌଣସି ଜିନିଷ ଚାଷ କଲା ସମୟରେ ଆଜି ମନେକର ମାଣ୍ଡିଆ ବୁଣିଲି କଷ୍ଟ କରିକିରି ଆଉ ବିନା କଷ୍ଟରେ କ'ଣ ହେଇଯିବ କି ପରିଶ୍ରମ ପଡ଼ିକି କଷ୍ଟ କରିକିରି ଲଗେଇଲି ମାଣ୍ଡିଆ ଅମଳ ନିଶ୍ଚିତ ଲଗେଇଛି ମୁଁ ମାନେ କଣ ଗଛ ଲଗେଇଛି ମାନେ ଫଳ ନିଶ୍ଚୟ ଖାଇବି ମୁଁ ଅପେକ୍ଷା କରେନି ଅପେକ୍ଷା କାହିଁ କରିବି ଗଛ ତ ଲଗେଇଛି ଫଳ ନିଶ୍ଚୟ ପାଇବି ଆଉ ପରିଶ୍ରମ ପଡ଼ି ଗଛ ଲଗାଉଛି ଅମଳ କରୁଛି ଅମଳ କଲା ସମୟରେ ମୋତେ ବହୁତ ସୁଖ ଆସୁଛି ମାନେ ଏତେ ଖୁସି ଆସୁଛି ଯାହା ହଉ ମୁଁ ଗୋଟେ ମାଟିରେ ଗୋଟେ ଗଛ ଲଗେଇକିରି ଏ ଖାଦ୍ୟ ଜିନିଷଟା ମୁଁ ଆଦାୟ କରିପାରିଲି ଲୋକଙ୍କୁ ଖୁଆଇ ପାରିଲି ଏଇଟା ମୁଁ ବହୁତ ମୋତେ ଖୁସି ଲାଗୁଛି